ଓଡ଼ିଶାର ମୁଖ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମଗୁଡ଼ିକ ହେଲା ରଥଯାତ୍ରା ଦଶହରା ଦୀପାବଳି ଏହିଭଳି ରାକ୍ଷୀ ପୂର୍ଣ୍ଣିମା ଏହିଭଳି ଅନେକ ପର୍ବପର୍ବାଣି ରହିଥାଏ ଆମ ଓଡ଼ିଶାରେ ଯେହେତୁ ଓଡ଼ିଶାରେ ବାର ମାସରେ ତେର ପର୍ବ ହୋଇଥାଏ ସେଥିମଧ୍ୟରୁ ଆମେ ରଥଯାତ୍ରାକୁ ବହୁତ ମୁଖ୍ୟ ଭାବରେ ପାଳନ କରିଥାଉ କାହିଁକିନା ଏହା ହେଉଛି ଆମ ଓଡ଼ିଶାର ପର୍ବର ମୁଖ୍ୟ ଅଟେ ଏବଂ ଆମ ଓଡ଼ିଶାରେ ଅନେକ କଳା କଳାକାରମାନେ ଅଛନ୍ତି ଯାହାକି ଆମ ନୃତ୍ୟ ପ୍ରତି ସଙ୍ଗୀତ ପ୍ରତି ଅନେକ ଲୋକ ଅଛନ୍ତି ଏହି ଓଡ଼ିଶାରେ ତାଙ୍କ କଳାରେ ସବୁ ଭରପୁର ହୋଇଅଛି ଯେହେତୁ ଆମ ଓଡ଼ିଶାରେ ଅନେକ ନାଟ ଗୀତ ମଧ୍ୟ ହୋଇଥାଏ ସେଥିମଧ୍ୟରୁ ଦଣ୍ଡ ନାଚ ଏବଂ ମାନେ ବି ଏହିଭଳି ଭାବରେ ଆମର ଓଡ଼ିଶାରେ ଦେଖାଯାଇଥାଏ ଗ୍ରାମାଞ୍ଚଳରେ ମଧ୍ୟ ଅନେକ କିଛି ନୃତ୍ୟ ସଙ୍ଗୀତ ମଧ୍ୟ ଭରପୁର ଅଛି ଯାହାକି ଆମ ଓଡ଼ିଶାର ମୁଖ୍ୟ ପର୍ବ କହିଲେ ଆମେ ରଥଯାତ୍ରାକୁ ବୁଝାଉ ଆମେ ପାଳନ କରିଥାଉ ଏହା ହେଉଛିି ଆମ ଓଡ଼ିଶାର ସାଂସ୍କୃତିକ ପାରମ୍ପରିକ ଏବଂ ତା'ର କଳାତ୍ମକ